ଓଡ଼ିଆ ଭାଷାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବାପାଇଁ ଯେଉଁ ପ୍ରୟାସ ଏବେ କରାଯାଉଛି ସେଗୁଡ଼ିକ ହେଲା ଆମ ଓଡ଼ିଶା ଭିତରେ ଥିବା ଯେତେ ସହର ସବୁ ସହରରେ ଯେତେ ଗୁଡ଼ିଏ ଦୋକାନ ଅଛି ସେ ଦୋକାନ ଗୁଡ଼ିକର ହେଡିଙ୍ଗ ଗୁଡ଼ିକୁ ଓଡ଼ିଆରେ ଲେଖିବାପାଇଁ ସେମାନଙ୍କୁ ବାଧ୍ୟ କରାଯାଉଛି ଏବଂ ଆମ ଓଡ଼ିଶା ଭିତରେ ଯେତେ ଅଫିସ ସବୁ ଅଛି ବା କାର୍ଯ୍ୟାଳୟ ଅଛି ସେ କାର୍ଯ୍ୟାଳୟରେ ଯେକୌଣସି କାଗଜ ପତ୍ରର କାମ ହେଉଛି ସେଗୁଡ଼ାକୁ ଓଡ଼ିଆରେ ଲେଖିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି ଏବଂ ଲୋକମାନେ ଏହି ପ୍ରୟାସରେ ଜଡ଼ିତ ହୋଇପାରିବେ କେମିତି ନା ଆମର ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷାକୁ ସମସ୍ତଙ୍କୁ କମ୍ପଲସରି ପଢ଼ିବାପାଇଁ ବାଧ୍ୟ କରାଯାଉଛି ଏହାଦ୍ୱାରା ଓଡ଼ିଆ ଭାଷା ସମସ୍ତେ ପଢ଼ିପାରିବେ ଏବଂ ଶିଖି ବି ପାରିବେ ଏବଂ ଲେଖି ମଧ୍ୟ ପାରିବେ ଯାହାଦ୍ୱାରା ଓଡ଼ିଆ ଭାଷାର ସଂରକ୍ଷଣ ହୋଇପାରିବ